ମୋବାଇଲ୍ ଓ ଟି ଭି ଏମିତି ଆଜିର ସମାଜରେ ଭାଇରସ୍ ଭଳି ମାତି ଚାଲିଛି ଛୋଟ ପିଲାମାନେ ଜନ୍ମ ହଉଁ ହଉଁ ସେମାନେ ମୋବାଇଲ୍ ଆଉ ଟି ଭି ଦେଖିବାକୁ ପସନ୍ଦ କରୁଛନ୍ତି କାଇଁକିନା ପ୍ରଥମତଃ ସେମାନଙ୍କର ମା' ବାପାମାନେ ଏଇ ଜିନିଷକୁ ସେମାନେ ଆଦୃତ କରୁଛନ୍ତି କାହିଁକି ନା ମା' ବାପା ମାନଙ୍କ ପାଖରେ ସମୟ ନାହିଁ ସେ ଯଦି କୌଣସି ଗୋଟେ କାମରେ ଅଛି ସେ ପିଲାମାନଙ୍କୁ ସେ ଟି ଭି ପାଖରେ ବସେଇ ଦେଲେ କି ମୋବାଇଲ୍ ପାଖରେ ବସେଇଦେଲେ ବସେଇଦେଲେ ସେ ପିଲା ତା'ର ସେ ମୋବାଇଲ୍ ଦେଖିଲା ଆଉ ମା' ବାପାମାନେ ତାଙ୍କ କାମ ସେ ନିଜେ କଲେ ଏଇ ଯେଉଁ ଜିନିଷଟା ତାଙ୍କର ପିଲାମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଉଛି ନିଶ୍ଚିନ୍ତ ଭାବରେ କାରଣ ଗୋଟେ ଛୋଟପିଲା ଯଦି ଟି ଭି ହଉ କି ମୋବାଇଲ୍ ସବୁବେଳେ ଦେଖିଲା ତାହେଲେ ତା'ର ନିଶ୍ଚିନ୍ତ ଭାବରେ ତା'ର ଆଖି ଉପରେ ନିଶ୍ଚିନ୍ତ ପ୍ରଭାବ ପଡ଼ିବ ଅତି କମ୍ ବୟସରୁ ତା'ର ଆଖିର ପାୱାର୍ ନଷ୍ଟ ହେଇଯିବ ଯେଉଁଟାକି ସେ ଠିକ୍ ତିରିଶ ପଞ୍ଚତିରିଶ ଚାଳିଶ ବର୍ଷ ହେଲା ବେଳକୁ ତା'ର ଆଖିକୁ ଆଉ କିଛି ଜିନିଷ ଭଲସେ ଦେଖାଯାଉନଥିବ ଯାହାଫଳରେ ଚଷମାର ବ୍ୟବହାର କରିବ ଏହିସବୁ ସମସ୍ୟାଗୁଡ଼ାକ ବିଗ ମାନେ ଆଗାମୀ ଭବିଷ୍ୟତରେ ନିହାତି ପ୍ରଭାବ ପକେଇବ ପିଲାମାନଙ୍କ ଉପରେ ଆଉ ଗୋଟେ ଜିନିଷ ଇଣ୍ଟରନେଟ୍ ଛୋଟ ଛୁଆମାନେ ଯେଉଁ ମୋବାଇଲ୍ ହଉ ଯେଉଁ ବ୍ୟବହାର କରୁଛନ୍ତି ସେଥିରେ ଇଣ୍ଟରନେଟ୍ ଅଛି ଛୋଟ ଛୁଆମାନେ ସେ ଜାଣିନଥାନ୍ତି କେଉଁଠି କ'ଣ ସେ ଦେବାଦୁବି ପ୍ରାୟତଃ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ପ୍ରକାର ଅପପ୍ରଚାରରେ ଜିନିଷଗୁଡ଼ିକ ଦେଖିବାକୁ ମିଳୁଛି ସେଇ ଜିନିଷରୁ ସେମାନଙ୍କୁ ଆଦୃତ ରହିବା ପିଲାମାନଙ୍କୁ ନିହାତି ଦରକାର